ଆମ ଗାଁରେ ସାପ୍ତାହିକ ହାଟ ବସେ ଏହା ବ୍ୟତୀତ ସପ୍ତାହର ମଙ୍ଗଳବାର ଗୁରୁବାର ଶନିବାର ରବିବାର ମଧ୍ୟ ହାଟ ବସିଥାଏ ଯେଉଁଥିରେ କି ବିଭିନ୍ନ ପ୍ରକାରର ଚାଷୀ ବେପାରୀ ପନିପରିବା ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାରର ଡାଲି ମୁଗ ସଉଦା ଜିନିଷ ମଧ୍ୟ ଆଣି ବିକ୍ରି କରିଥାନ୍ତି ଆମ ଏହି ପଞ୍ଚାୟତ ଯେଉଁଟା କି ରହିଲା ତିହିଡ଼ି ଓ ସେଇ ପାଖାପାଖି ଅଞ୍ଚଳର ଲୋକମାନେ ସବୁ ଆସି ଏଠାରେ ଚାଷୀମାନେ ବିକ୍ରି କରିଥାନ୍ତି ଓ ଲୋକମାନେ ଗ୍ରାହକମାନେ ସେଠାରୁ କିଣାକିଣି କରି ନେଇଥାନ୍ତି ସେଠାରେ ବେଶ୍ ସତେଜ ଓ ଭଲ ପନିପରିବା ମିଳିଥାଏ ଭଲ ଦରରେ ମଧ୍ୟ ଆମକୁ ମିଳିଥାଏ ଓ ମୁଁ ମୋର ସାଙ୍ଗମାନେ ବେଳେବେଳେ ହାଟକୁ ଯାଇ ପନିପରିବା କିଣିକି ଆଣିଥାଉ ନିଜ ନିଜ ଘର ପାଇଁ ଓ ସେଠାରେ ଭଲ ପନିପରିବା ମଧ୍ୟ ମିଳିଥାଏ ହାଟଟି ଆମ ଗାଁ ପାଖରେ ହୋଇଥିବାରୁ ଆମକୁ ସୁବିଧା ହୋଇଥାଏ ଓ ଭଲ ପନିପରିବା ମଧ୍ୟ ଆମକୁ ମିଳିଥାଏ